ହଁ କିଏ କହୁଛନ୍ତି ହଁ ପିଣ୍ଟୁ ଭାଇ ନମସ୍କାର ହଁ ଆଉ ଦେହଫେହ ଭଲ ଅଛି ଆଉ ଆମ କଥା କେମିତି କ'ଣ ମନେ ପଇଲା ବା ଆଉ ଏବେ କୋଉଠି ଗାଁ'ରେ ଅଛୁ

ଆମେ କ'ଣ ବଡ଼ ଲୋକ ଏଇ ଠାକୁରଙ୍କ ଦୟା ଆଉ

ହଁ ବା ଆଉ କ'ଣ ଦୋକାନପତ୍ର ସବୁ ଭଲ ଭଲ ଚାଲିଛି ଗାଁ'ରେ ଯାହା ଦୋକାନ ସବୁ ଥିଲା ଆଉ ଟଣାଦାର୍ ବେପାର ହେଉଛି

ପଚାଶ ଷାଠିଏ ପଚାଶ ଷାଠିଏ ହଜାର କ'ଣ କହୁଛ ବା ମୁଁ ଭାବୁଛି ସେଇ ଦୁଇ ତିନି ହଜାର ଟଙ୍କା ରୋଜଗାର କରୁଛି ନା ଭାଇ ହେ ଏମିତି ତା ହେଲେ କଥା ଆଉ ଆଉ ଆମର କ'ଣ ତାହେଲେ ଏମିତି ବେପାର ଗାଁ'ରେ ହେଉଛି ନା ହଁ ସେମିତି ଆଉ

ଘରେ ଘରେ ସବୁ ଭଲ ଅଛନ୍ତି

ଆଉ କିଏ ସବୁ ଦୋକାନପତ୍ର କରିଛନ୍ତି ଗାଁ'ରେ

କିଏ କିଏ ତା'ର୍ ଟ୍ରାନ୍ସପୋର୍ଟ ବିଜ୍ନେସ୍ ଚଲେଇଲାଣି କିଏ ତା ପୁଅଫୁଅ ବୋଧେ ଚଲାଉଛନ୍ତି ଓହୋ ସେ ବଡ଼ ଲୋକ ହେଇଗଲାଣି ନା ସମସ୍ତେ ଆମରି ଆଖି ଆଗରେ ବଡ଼ ଲୋକ ହେଇଯାଉଛନ୍ତି ଆମେ କିଛି ହେଇପାରୁନି ଆମର ସେ ଭଙ୍ଗା ସ୍କୁଟର୍ ଚଲେଇକିନା ବୁଲୁଛେ

ଭାତ ଖାଇଥିଲେ ଭାତ ଡାଲି ମାଛ ଭଜା ଖାଇଥିଲି ଆଉ ଆଉ ତମେ କ'ଣ ଖାଇଛ ଆଉ ଯୋଉ ଟହନା କାକା ଦୋକାନୀ ଥିଲା ସେ ତା'ର କେମିତି ବେପାର କରୁଛି ତାଙ୍କର ତ ସବୁବେଳେ ବେପାର ଚାଲିଛି ଆଉ ଦିନକୁ ନିହାତି ପଚାଶ ଷାଠିଏ ଲକ୍ଷେ ଭଳିଆ ରୋଜଗାର ହେଉଛି

ଆଉ ସେମିତି ଲାଇନ୍ ଲଗେଇକି ଯାଉଛ ସଉଦା ଆଣିବାକୁ ମୁଁ ଏଇ ମଝିରେ ଥରେ ଯାଇଥିଲି ବୁଝିଲ ଗାଁ'କୁ ତମେ ନଥିଲ ହଁ ସେମିତି ଲାଇନ୍ରେ ହେଲା ଠିଆ ହେଇଛି ଖରାରେ ଗଲା ଲାଇନ୍ରେ ଠିଆ ହେଇଛି ଆଉ ଠିଆ ହେଇଛି